ମୁଁ ଦୌଡ଼ିବା ପାଇଁ ବହୁତ ଭଲ ପାଏ ଦୌଡ଼ିବାରେ ମୋର ବହୁତ ଆଗ୍ରହ ତ ଆଗ୍ରହ ଅଛି ତ ମୁଁ ସ୍କୁଲ୍ରେ ବି ଫାର୍ଷ୍ଟ ପ୍ରାଇଜ୍ ପାଇଥିଲି ଦୌଡ଼ିବାରେ ମୋର ବହୁତ ଆଗ୍ରହ ଅଛି ତ ମୁଁ ଆଗକୁ ବି ଯେମିତି ଦୌଡ଼ିବି ସେମିତି ସମସ୍ତଙ୍କ ରେକର୍ଡ଼ କାଟିବି ତ ସେମିତି ମୋର ସ୍ୱପ୍ନ ଅଛି ତ ଆଗକୁ ବି ମୁଁ ଦୌଡ଼ିବି ମୁଁ ଗତ ଆମ ଗୋଟେ ବର୍ଷ ତଳର କଥା ତ ମୁଁ ଆମ ସ୍କୁଲ୍ରେ ଦୌଡ଼ିବା ଇଏରେ ଫାର୍ଷ୍ଟ ପ୍ରାଇଜ୍ ପାଇଥିଲି ତ ସେଠି ରେକର୍ଡ଼ ହେଇଥିଲି ଫାର୍ଷ୍ଟ ପ୍ରାଇଜ୍ର ରେକର୍ଡ଼ ପାଇଥିଲେ ତାପରେ ଦୁଇ ବର୍ଷ ତଳର କଥା କଲେଜ୍ରେ ବି ମଧ୍ୟ ଫାର୍ଷ୍ଟ ପ୍ରାଇଜ୍ ପାଇଥିଲି ସେଟି ରେକର୍ଡ଼ ମୋରଟା କିଏ କାଟିନାହାନ୍ତି ତ କଲେଜ୍ରେ ପାଇଥିଲି ଭଲ ପାଇଥିଲି ତ ଏବେ ଆଗକୁ ବି ଯେମିତି ନ୍ୟସନାଲ୍ରେ ଯାଇପାରିବି ସେମିତି ଦୌଡ଼ି ଦୌଡ଼େ ଦୌଡ଼ିବା ଇୟେ ତ ସେଠି ଯେ ଯେମିତି ଆଗକୁ ଯିବି ସେମିତି ପାଇଁ ମୋ ସ୍ଵପ୍ନ ଦେଖୁଚି ତ ଆଗକୁ ଯେମିତି ଯିବି ସେମିତି ମୁଁ ଦୌଡ଼ିବା ଯେମିତି ଦୌଡ଼ିବି ସେମିତି ସ୍ଵପ୍ନ ଦେଖୁଛି ତ ମୁଁ ଦୌଡ଼ିକି ନା କେତେ ଜାଗାରେ ପ୍ରାଇଜ୍ ଆଣିଛି ମୋ ହାତ ଗୋଡ଼ ସବୁ ଦୌଡ଼ିବା ଦ୍ୱାରା ସବୁ ସମୟ ସୁସ୍ଥ ସବଳ ରହିଅଛି ତ ମୁଁ ଆଗକୁ କେମିତି ବଢ଼ିବି ଦୌଡ଼ି ଦୌଡ଼ି ତ ସେମିତି ଚାଲିଛି ମୋ ଦିନ ତ ଆଗକୁ ଯେ କେମିତି ବଢ଼ିବି ସେଟା ଭାବି ଭାବି ଅଛି ମୁଁ ତ ଏବେ ଗୋଟେ ଜାଗାରେ ଇଏ ଅଛି ତ ସେଠି ହାସଲ କରବାର ଅଛି ମୋର ଲକ୍ଷ୍ୟ ତ ସେଠି ଭାଗ ନେବି ଭାଗ ନେଲା ପରେ ଜଣା ପଡ଼ିବ ମୁଁ ରେକର୍ଡ଼ କାଟିପାରିବି ନା ନାଇଁ ତ ଆଗକୁ ଯାଉଛେ ତ ମୁଁ ଯିବି ସେଠି ଭାଗ ନେବି ଭାଗ ନେଲା ପରେ ସେଠି ଏକ ନମ୍ବର ରେକର୍ଡ଼ କାଟିବି ତ ସେଠି ଯାଉଛି ହଉ ଧନ୍ୟବାଦ